ଆଜିକାଲି ତ ପ୍ରାୟେ ସମସ୍ତଙ୍କ ଘରେ ଗ୍ୟାସ୍ ବ୍ୟବହାର ହେଉଛି ଚୂଲି ତ ଆଉ ପ୍ରାୟେ କେହି କରୁନାହାଁନ୍ତି କିଏ କାଁ ଭାଁ ଯଦି ଚୂଲି କରୁଛନ୍ତି କରୁଛନ୍ତି ନହେଲେ ପ୍ରାୟ ଚୂଲି ତ ନାହିଁ ଆମେ ସମସ୍ତେ ଗ୍ୟାସ୍ରେ ରୋଷେଇ କରୁଛୁ ଆଉ ଗ୍ୟାସ୍ରେ ରୋଷେଇ କରିବା ପୂର୍ବରୁ କବାଟ ଝରକା ସବୁ ମେଲା କରି ଦେଇକି ଗ୍ୟାସ୍ ଟାଙ୍କି ବନ୍ଦ ଥାଏ ଯିବୁ ଆଗେ ଫାର୍ଷ୍ଟ୍ ଟାଙ୍କି ଖୋଲିକି ଦେଖିବୁ ଗ୍ୟାସ୍ ଲିକେଜ୍ ହେଉଛି କି ନ ହେଉଛି ଦେଖିକି ଆମେ ଗ୍ୟାସ୍ ଲଗେଇମୁଁ ଆଜିକାଲି ତ ପ୍ରାୟ ଗ୍ୟାସ୍ରୁ ବହୁତ ଅସୁବିଧା ହେଉଛି ସେଥିପାଇଁ ଆମେ ସୁରକ୍ଷିତ ରହିବା ନିଜେ ଯଦି ସୁରକ୍ଷିତ ରହିବା ସମସ୍ତେ ସୁରକ୍ଷିତ ରହିବେ ଆଉ ଗ୍ୟାସ୍ କିଭଳି ଭାବରେ ଆଜିକାଲି ଅଛି ଅଛି ଟାଙ୍କିରୁ ଲିକେଜ୍ ହେଉଛି ଆମେ ଯଦି ଟାଙ୍କି ଭଲଭାବରେ ରୋଷେଇ କରିସାରିଲାପରେ ବନ୍ଦ କରିବା ସେ ଗ୍ୟାସ୍ ଆଉ କହିଲେ ଏମିତି କଣ ହବକି ହେବନି ଆମେ ତେ ଏତୁ ରୋଷେଇ କରିବା ପୂର୍ବରୁ ଆଗେ ବନ୍ଦ କରିବା ତାପରେ ଟାଙ୍କିଟା ବନ୍ଦ କରିବା

କି ପାଣି ବସେଇଥିଲେ ପାଣି ଫୁଟି ଫୁଟି ବନ୍ଦ ହୋଇଯାଏ ବେଳେ ବେଳେ ଗ୍ୟାସ୍ ଆପେ ପବନ ଦେଲେ ଲିଭିଯାଏ ସେଥିପାଇଁ ଆମେ ସଦାବେଳେ ସତର୍କ ରହିବା ନହେଲେ ଗ୍ୟାସ୍ରେ କିଛି ଅପବ୍ୟବହାର ହୋଇପାରେ ଆଉ ସେଇଥିପାଇଁ ଆମେ ଗ୍ୟାସ୍ ସଦାବେଳେ ସାବଧାନ ରହିବା କିଛି ସମୟ ପର୍ଯ୍ୟନ୍ତ ବି ବାହାରକୁ ଯିବାନି ରୋଷେଇ କରୁଥିବା ସମୟରେ ସଦାବେଳେ ନିଜେ ଗ୍ୟାସ୍ କେମିତି ଭଲ ଭାବରେ ଜଳିବ ନିଆଁ ଦୁଇପଟରେ ଲଗେଇଛନ୍ତି ଆମେ ଦେଖିବା କେମିତି ଜଳୁଛି କି କଣ କି ଛୁଆପିଲା ପଳେଇଆସିବେ ସେଠିକି ଜାଣିନଥିବେ ବନ୍ଦ କରିଦେବେ କି ଖୋଲିଦେବେ ସେଇ ଆମେ ସଦାବେଳେ ଟାଙ୍କିରୁ ବନ୍ଦ କରିବାପାଇଁ ଚେଷ୍ଟା କରିବୁ